ଯଦି କେହି ରୋଷେଇକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ସେଠାରେ କେଉଁ ରୋଷେଇ ବିଦ୍ୟାଳୟ ଅନୁଷ୍ଠାନ ଅଛି ଭୁବନେଶ୍ୱରରେ ଜାଭିୟର ହୋଟେଲ୍ ମ୍ୟାନେଜମେଣ୍ଟ୍ ଅଛି ସେଠି ସବୁ ପିଲାମାନେ ଆସିକିରି ହୋଟେଲ୍ ମ୍ୟାନେଜମେଣ୍ଟ ଛଅ ମାସିଆ କୋର୍ସ ଅଛି ସେମାନେ କରନ୍ତି ତା'ପରେ ଦୁଇବର୍ଷିଆ କୋର୍ସ କରନ୍ତି ସେମାନେ ଯେତବେଳେ କୋର୍ସ କରିକି ପୁରା ମାନେ ହେଇଯାଆନ୍ତି ସବୁ ଶିଖିଯାଆନ୍ତି ତାଙ୍କୁ ସବୁ ମାନେ ବିଭିନ୍ନ ପ୍ରକାର ରୋଷେଇ ଟ୍ରେନିଂ ଦିଆଯାଏ ଟ୍ରେନିଂରେ ସେମାନେ ସବୁ ଫାଇଭ୍ ଷ୍ଟାର୍ ଥ୍ରୀ ଷ୍ଟାର୍ ହୋଟେଲରେ ଯାଇ ସେମାନେ ତାଙ୍କ ତାଙ୍କର ଚାକିରି କରନ୍ତି ଆଉ ସେମାନେ ପନ୍ଦର ହଜାରରୁ ଷାଠିଏ ହଜାର ଷ୍ଟାର୍ଟିଂ ପନ୍ଦର ହଜାର ଷାଠିଏ ହଜାର ପର୍ଯ୍ୟନ୍ତ ତାଙ୍କର ଦରମା ମିଳେ ଆଉ ସେମାନେ ସବୁ ରୋଷେଇ ଶିଖିକିରି ବହୁତ ଭଲ ଭଲ ରୋଷେଇ ସବୁ ସେଫ୍ ହେଇଯାନ୍ତି ଶିଖି ଶିଖି କି ଆଉ